ଆମ ଗାଁରେ ଗ୍ରୋସରୀ ଦୋକାନ ତ ବହୁତ ଅଛି କିନ୍ତୁ ଆମେ ଯଦି ଦେଖିବା ଭଲ ଦୋକାନ କହିବା ତାହେଲେ ବେଶି ନୁହଁ ତିନି ଚାରିଟା ଦୋକାନ ତିନିଟା ଦୋକାନ ଖଣ୍ଡେ ରହିବ ଭଲ କାରଣ ଯେମିତି ରହିଲା ଆମର ସେପଟକୁ ଯିବେ ରହିଲା ଆମର ଯେଉଁ ପଟଟା ପୁରୁଣା ପରିବା ବଜାର ଥିଲା ପରିବା ବିକ୍ରି ହେଉଥିଲା ସେଇପଟରେ ଆମର ଗୋଟିଏ ବଡ଼ ଗ୍ରୋସରୀ ଦୋକାନ ଅଛି ସେଇଠି ଆପଣ ସବୁପ୍ରକାର ଜିନିଷ ପାଇପାରିବେ ଯେମତି ସପ୍ ଆପଣ ଗୋଟିଏ ବାହାଘର କରୁଛନ୍ତି ବାହାଘରରେ ଆପଣ ନିହାତି ମାନେ କଣ ଭାତ କରିବେ ଡାଲି କରିବେ ଖଟା କରିବେ ପାଏସ୍ କରିବେ କି ହଉଛି ଛତୁ କରିବେ ଏଇସବୁ ଜିନିଷ କରିବେ ତ ସେଇଠିକି ଗଲେ ଆପଣ ସବୁ ଜିନିଷ ପାଇପାରିବେ ହଁ ମାନେ ଗ୍ରୋସରୀ କହିଲେ ଆମେ ସବୁ ଜିନିଷ ସେଇଠୁ ପାଇପାରିବା ତାର ଅର୍ଥ ନୁହଁ ଯେ ଛତୁଟା ସେଇଠି ପାଇବା ଆପଣ କାଳୀ ବଜାର ଯିବେ ସେଇଠି ବି ଜଣେ ମାନେ ଦୋକାନ ଦେଇକି ବସୁଛନ୍ତି ସେଇଠୁ ଆପଣ ଛତୁ ପାଇପାରିବେ ସେଇ ଯେଉଁ ଦୋକାନିଙ୍କ ନାଁ ହେଉଛି ଆମର ଯେଉଁ ନାରାୟଣ ପଥାଳ ସେ ତାଙ୍କ ଦୋକାନରେ ସବୁ ଜିନିଷ ସବୁ ଜିନିଷ ମିଳିବ ରେଟ୍ ଟିକେ କମେଇବେ ମାନେ ପ୍ରତ୍ୟେକ ଜିନିଷରେ ସେ ଟଙ୍କେ ଟଙ୍କେ ନୁହେଁ ଦୁଇଟଙ୍କା ତିନିଟଙ୍କା ଯାହାହେଲେ ବି କାଟିବେ ଆଉ ଯଦି ବି ନ କାଟୁଚନ୍ତି ନିଶ୍ଚିନ୍ତ ସେଇ ମାନେ ଜିନିଷ ବାଦ କିଛିଟା ଥିବ ମାନେ ଯେମତି କୁହନ୍ତିନି ଆମର କ'ଣ ଏଇଥିରେ ଏଇଟା ଫ୍ରୀ କିଛିଟା ନିଶ୍ଚିନ୍ତ ସେଥିରେ ଫ୍ରୀ ଥିବ ଉଦାହରଣ ଦଉଛି ଆପଣ ଗୋଟିଏ ଫ୍ୟାର୍ ଆଣ୍ଡ୍ ଲଭ୍ଲି କ୍ରିମ୍ ଟିଏ ଆଣିଲେ ସେଇଥିରେ ଗୋଟିଏ ଛୋଟ ପାଉଚ ର କ୍ରିମ୍ ଟିଏ ପାଇବେ ମାନେ ଛୋଟ ଯେଉଁ ଛୋଟ ପାଞ୍ଚ ଟଙ୍କିଆ ସେଇଭଳିଆ କ୍ରିମ୍ ଟିଏ ପାଇବେ ଗୋଟେ ବଡ଼ ପାଉଡ଼ର ଟିଏ ଆଣିଛନ୍ତି ସେଇଥିରେ ଗୋଟିଏ ସାବୁନ୍ ପାଇବେ ଦୁଇଟା ତିନିଟା ଗୋଟିଏ ବଡ଼ ବିସ୍କୁଟ୍ ଆଣୁଛନ୍ତି ସେ ବିସ୍କୁଟ୍ ରେ ଆପଣ ଯେଉଁ ଆମର ଚକୋପାଏ କେକ୍ ଆସୁଛି ସେଇଥିରୁ ଦୁଇ ତିନିଟା ପାଇବେ କି ଯେଉଁ ସାଧାରଣତଃ ଆପଣ ଏଇ ଜିନିଷ ଦେଖିବେ ମୁଖ୍ୟତଃ ଯେଉଁ ଚା ପତି ବିକ୍ରି ହଉନି କି ସେ ଚା ପତିରେ ଆପଣ କାଚ ଗ୍ଲାସ୍ ପାଇବେ ହଁ ନାଇଁ ଭଲ ଅଛି ପଇସା କିଛି ଖରାପ ନୁହଁ ସେଇଠି ଭଲ ଅଛି ତାପରେ ଯଦି ଟିକେ ଆଉ ମାନେ ସେଇଠୁ ଆପଣ ଆଣି ନପାରିଲେ ଭିଡ଼ ଅଛି ଆପଣ ଚାହିଁଲେ ଆମର କାଳୀ ବଜାର ଆଉ ଜଣଙ୍କର କଲୁଆ ମାରୱାଡ଼ି ଦୋକାନ ଅଛି ଭାଇ ସେ ତାଙ୍କ ଦୋକାନ ସେ ଟଙ୍କାଟେ ଅଧିକ ନେବେନି ଟଙ୍କାଟେ ମାନେ କମ୍ ଦେବେନି ତାଙ୍କର ହଁ ଅଛି ଫ୍ରୀରେ କିଛିଟା ଜିନିଷ ବି ମିଳୁଛି କିନ୍ତୁ ତାଙ୍କ ଜିନିଷ ଆଙ୍କ ଜିନିଷଠୁ ଆହୁରି ବଢିଆ ବହୁତ ଭଲ ବହୁତ ଭଲ ଜିନିଷ ପାଇବେ ହଁ ତାଙ୍କର ଟିକେ ଅଧିକ ପଇସା ନେବେ ମାନେ ଅଧିକ ପଇସା ବୋଲି ଆଙ୍କ ଦୋକାନଠୁ ତାଙ୍କ ଦୋକାନରେ ଟଙ୍କାଟେ ଅଧିକ ଥିବ କି ପଚିଶ ପଇସା ଅଧିକ ଥିବ ଏମିତି ଆଉ ହଁ ମୁଁ ସବୁବେଳେ ସେଇ ଯେଉଁ ଦୋକାନ ଗୁଡ଼ାକ ରୁ କିଣେ ନା ହଁ ଯେତେଟା ବାହାଘର ଆମ ଘରେ ହେଲାଣି ମୋତେ ସବୁ ଏଇ ଗ୍ରୋସରୀ ଜିନିଷ ଗୁଡ଼ିକ କିଣିବାପାଇଁ ଦେଇଦିଅନ୍ତି ମୁଁ ଏଇଠି କିଛି ଜିନିଷ କିଣିଦେବି ସେଇଠୁ କିଛି ଜିନିଷ କିଣିଦେବି ମୋତେ ସୁବିଧା ହୁଏ ହଁ କାଟିବେ କିଛିଟା ପଇସା କାଟିବେ ଧର ଆପଣ ଆଣିଲେ ବାରହଜାର କି ପନ୍ଦର ହଜାରରେ ଯାହାହେଲେ ଆଉ ତାଙ୍କର ହଜାର ଟଙ୍କା କାଟିଦେବେ କି ନାଇଁ ଭାଇ ଦୁଇଶହ ତିନିଶହ ଏମିତି କାଟିବେ ହଁ